ଆମ ଘର ଆଖପାଖ ଅଞ୍ଚଳକୁ ସ୍ୱଚ୍ଛ ରଖିବାପାଇଁ ହେଲେ ଘର ଚାରିପଟେ କେବେ ବି ପାଣି ଜମା କରିବିନି ପାଣି ଜମା କେବେ ବି କରେନି କି ପାଣି ଜମା କେବେ କରେନି ହୁଁ ଗ ଜଙ୍ଗଲ ଗଛ ଘାସଫାସ କେବେ ରଖେନି ଘାସଫାସ ଉପୁଡ଼ା ଉପୁଡ଼ି କରେ ଘର ପରିଷ୍କାର ପରିଚ୍ଛନ୍ନ ରଖେ ଘର ଓଳିଆଓଳି କରେ ସେ ଅଳିଆକୁ ନେଇକି ଘରର ବହୁତ ଦୂରକୁ ନେଇକି ଫୋପାଡ଼େ ଘର ଡଷ୍ଟବିନ୍ ସେ ଯେତକ ଅଳିଆ ଘରର ଡଷ୍ଟବିନ୍ରେ ରଖେ ଡଷ୍ଟବିନ୍କୁ ନେଇ ବାହାରେ ଜାଳି ଦିଆଯାଏ ବାହାରେ ରଖାଯାଏ ବାହାରେ ଜଳାଯାଏ ଯେ ବାହାରେ ଫୋପାଡ଼ି ଦିଏ ଘର କେବେ ବି ଅପରିଷ୍କାର ରଖେନି କି ଘରର ଚାରିପଟେ କେବେବି ଅପରିଷ୍କାର ରହିବନି କାରଣ ଅପରିଷ୍କାର ରହିବା ଦ୍ୱାରା ହୁଁ ମଶା ହେବେ ମଶା ହେବା ଦ୍ୱାରା ରୋଗ ହେବ ବିଭିନ୍ନ ବିଭିନ୍ନ ପ୍ରକାର କଥା ହେଇପାରିବ ବା ବିଭିନ୍ନପ୍ରକାର ରୋଗ ହେଇପାରିବ କାରଣ ଘରର ଚାରିପଟ ଅପରିଷ୍କାର ରଖିବା ଦ୍ୱାରା ଘର ଚାରିପଟ ଅପରିଷ୍କାର ରଖିବା ଦ୍ୱାରା ବା ଘର ଚାରିପଟେ ପାଣି ଜମା ହେବା କି ମ ମାନେ ବିଭିନ୍ନ ବିଭିନ୍ନ ପ୍ରକାର ଅପରିଷ୍କାର ରଖିବା କି ହେଁ ପାଣି ଲାଟ୍ରିନ୍ ଟାଙ୍କି ଯେଉଁ ସେ ପାଣି ଅପରିଷ୍କାର ହେବ କି ସେ ପାଣି ଜମା ହେବ କି ବା ପାଣି ବାହାରକୁ ଆସିଲା କି ପାଣି ଜମା ରହିଲା ପାଣି ଜମା ରହିବା ଦ୍ୱାରା ହଁ ମଶାମାନେ ଅଣ୍ଡା ଦିଏ ଅଁ ଅଣ୍ଡା ଦେଇକି ମଶା ସୃଷ୍ଟି ହୁଏ ମଶା ହେବା ଦ୍ୱାରା ବିଭିନ୍ନପ୍ରକାର ରୋଗହୁଏ ଏଥିପାଇଁ ଘରର ଚାରିପଟ ପରିଷ୍କାର ପରିଚ୍ଛନ୍ନ ରଖିବା ନିହାତି ଆବଶ୍ୟକ ବା ପରିଷ୍କାର ରଖିବା ବା ସଫା ରଖିବା ନିହାତି ଆବଶ୍ୟକ ଅଁ ଘର ଚାରିପଟେ ବ୍ଲିଚିଙ୍ଗ ହେଉ କିମ୍ବା ଘର ଚାରିପଟେ ବ୍ଲିଚିଙ୍ଗ ହେଉ ଯାହା ହେଉ ବାହାର ଚାରିପଟେ ପକିଆ ହେବ ବା ଲାଟ୍ରିନ୍ ଟାଙ୍କିରେ ଉଁ ଫିନାଇଲ୍ ପକିଆ ହେବ ପକିଆ ହେବା ଦ୍ୱାରା ଚାରିପଟ ଗୁ ମାନେ ସଫା ରହିବ ବା ସଫା ରହିବ ବା ସ୍ୱଚ୍ଛ ରହିବ